ହ୍ୟାଲୋ

ହଁ ଆପଣ କିଏ କହୁିଥିଲେ କେଉଁଠୁ କହୁଥିଲେ ହଁ କୁହନ୍ତୁ ହଁ ଅଛନ୍ତି କ'ଣ କୁହନ୍ତୁ କିଏ ଆପଣ କ'ଣ ହୋଇଛି ହଉ ଠିକ୍ ଅଛି କର୍ଦବା ତମେ କେଉଁଠି ଅଛନ୍ତି ସେ ଆସି ଏବେ ମେଡ଼ିକାଲ୍ ମେଡ଼ିକାଲ୍ ଏବେ ଆସିବେ ନାଁ କେତେବେଳେ ଆସିବେ ଟ୍ରିଟ୍ମେଣ୍ଟ୍ ହେବ ତମେ ଆଜି ଆଉ ଟେନ୍ସନ୍ ନିଅନି

ଆମ ମେଡ଼ିକାଲ୍ରେ ସବୁ ପ୍ରକାର ସୁବିଧା ଅଛି ଆପଣଙ୍କର ବି ଏସ୍ କେ ୱାଇ କାର୍ଡ଼୍ ଅଛି ହଁ ଅଛି ଯଦି ସବୁ ସୁବିଧା ଆମର ଫ୍ରିରେ ସବୁ କରାଯିବ ବୁଝିଲେ ତମେ ଟେନ୍ସନ୍ ନିଅନି ସବୁ ଫ୍ରିରେ ହେବ ବି ଏସ୍ କେ ୱାଇ ଦ୍ୱାରା ଆମର ଡ଼କ୍ଟର୍ ନର୍ସ ସବୁ ଭଲ ଅଛନ୍ତି ଆପଣଙ୍କୁ ଫ୍ରିରେ ସବୁ ସୁବିଧା କରାଯିବ ଆଉ ଗର୍ମେଣ୍ଟ୍ ତରଫରୁ ସବୁ ମେଡ଼ିସିନ୍ ବି ମିଳିଯିବ ଆପଣଙ୍କୁ ଟଙ୍କାଟେ ବି ଖର୍ଚ୍ଚ କରିବାକୁ ପଡ଼ିବନି ଜଲ୍ଦି ତମେ ଆସ ଆଉ କେଉଁ ଦିନ ଆସିବେ କାଲି ହଉ କେତେଟା ବେଳେ ଆସିବେ ମେଡ଼ିକାଲ୍ ଖୋଲା ଦ ସାଢ଼େ ନଅଟା ଦଶଟା ଭିତରେ ଖୋଲାଯିବ ଆପଣ ପେସେଣ୍ଟଙ୍କୁ ତାଙ୍କୁ ଧରିକି ଆସିବେ ଆଉ

ହଉ ଠିକ୍ ଅଛି ଆଉ ପେସେଣ୍ଟ୍ ଏବେ କେଉଁଠି ଅଛନ୍ତି

ଘରେ ଅଛନ୍ତି ପେସେଣ୍ଟ୍ ଠିକ୍ ଅଛି ତମେ କାଲି ସକାଳୁ ଆସିବେ ପେସେଣ୍ଟ୍ ସାଙ୍ଗରେ ଧରିକିରି

ଆଉ ପେସେଣ୍ଟ୍ ଧରିକିରି ଦଶଟା ଅଧେରେ ବି ଏସ୍ କେ ୱାଇ କାର୍ଡ଼ ଆଣିବେ କାର୍ଡ଼୍ ଧରିକି ଆଧାର୍ କାର୍ଡ଼୍ ଧରିକି କାଲି ଦଶଟାରେ ଆସନ୍ତୁ ଦଶଟାରେ ଆସିକିରି ଆମର ନର୍ସ ଥିବେ ଡ଼କ୍ଟର୍ ଯିଏ ବି ଥିବେ ତା ସାଙ୍ଗରେ ତମେ ଦେଖା କରିବେ ବୁଝିଲେ କେଉଁଠି ଅସୁବିଧା ହେଲେ ଆମ ସାଙ୍ଗରେ ଯୋଗାଯୋଗ କରନ୍ତୁ ତମକୁ କେହି ପଇସା ମାଗିବେନି ବିଏସ୍କେୱାଇରେ ମାଗଣାରେ ଟ୍ରିଟ୍ମେଣ୍ଟ୍ ହେବ ଆଉ ମେଡ଼ିସିନ୍ ବି ମିଳିବ ସବୁ ଔଷଧ ବି ସବୁ ମିଳିବ ଟେନ୍ସନ୍ ନାହିଁ ଆପଣ ଆସନ୍ତୁ ଠିକ୍ ଅଛି କାଲି ଆସିବ ସକାଳୁ ହାଁ